ଓଡ଼ିଆ ଭାଷା ଏକ ମହତ୍ୱପୂର୍ଣ୍ଣ ଭାଷା ଯାହାକି ଓଡ଼ିଆଙ୍କର ଏକ ମୁଖ୍ୟ ଭାଷା ଏଣୁ ସମ୍ବଲପୁରୀ ଭାଷାରେ ଏହା ମଧ୍ୟ କୁହାଯାଏ ଓଡ଼ିଆ ଭାଷା ଇଂରାଜୀରେ ପରିବର୍ତ୍ତନ ହେଉଛି କଣମ କାରଣ କିଛି କିଛି ଲୋକ ଓଡ଼ିଆ ପରିବର୍ତ୍ତେ ଇଂରାଜୀକୁ ବ୍ୟବହାର କରୁଛନ୍ତି ଯାହାକି ହ୍ୱାଟ୍ ଆପଣଙ୍କ ନାମ ଜାଗାରେ ଆପଣଙ୍କ ନେମ୍ ଏମିତି କିଛି କହୁଛନ୍ତି ତେଣୁ ଓଡ଼ିଆ ଭାଷା ହେଉଛି ଏକ ମୁଖ୍ୟ ଭାଷା ଯାହାକି ଆମ ମାନଙ୍କର ଓଡ଼ିଆର ଏକ ଗର୍ବ ଭାଷା ଏବଂ ଏହାର ଏକ ଅନ୍ୟ ଭାଷା ହେଉଛି କୋଶଲି ଭାଷା ଯାହାକି ସମ୍ବଲପୁରୀ ଭାଷା ଭାବରେ କୁହାଯାଏ ତେଣୁ ଆମେମାନେ ଏହି ସମ୍ବଲପୁରୀ ଭାଷାକୁ ବ୍ୟବହାର କରିଥାଉ ତେଣୁ ଆମ ମାନଙ୍କୁ ଅନେକ ପ୍ରକାରରେ ବୁଝିବାକୁ ହେଲେ ନିଜ ମାତୃଭାଷାର ବ୍ୟବହାର କରିବାକୁ ପଡ଼ିଥାଏ ଏହି ମାତୃଭାଷା ହେଉଛି ଆମର ସମ୍ବଲପୁରୀ ଭାଷା ଏହାକୁ ଆମେ ଅନେକ ପ୍ରକାରରେ ଲୋକଙ୍କୁ ବୁଝାଇଥାଉ ଏବଂ ଲେଖା ଆକାରରେ ଓଡ଼ିଆ ଭାଷା ବ୍ୟବହାର କରିଥାଉ ଯାହାକି କେବଳ ଲେଖା ଲେଖିଲେ କାମ ଯାଏ ଦିଏ ଏବଂ କେତେକ ଜାଗାରେ ସମ୍ବଲପୁରୀ ଭାଷା ମଧ୍ୟ କାମ ଦିଏ ଓଡ଼ିଆ ଭାଷାକୁ ଆମେ ଏକ ମୁଖ୍ୟ ଭାଷା ଭାବରେ ବ୍ୟବହାର କରିଥାଉ ଯାହାକି ଓଡ଼ିଶାର ଏକ ମୁଖ୍ୟ ଭାଷା ଏବଂ ଅନ୍ୟ କିଛି ଭାଷା ଯାହାକି ଅନ୍ୟମାନେ ନିୟମିତ ଭାବରେ ବ୍ୟବହାର କରିଥାନ୍ତି ଓଡ଼ିଆ ଭାଷାକୁ ଅନେକ ପ୍ରକାରରେ କହିବାକୁ ଗଲେ ଏହା ଏକ ମୁଖ୍ୟ ଭାଷା ଓଡ଼ିଶାର ଅନେକ ରାଜ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ଏହା ଏକ ଭାଷାରେ ବ୍ୟବହୃତ କରାଯାଏ ସମ୍ବଲପୁରୀ ଭାଷାକୁୁ ଆମେ କୌଶଲି ଭାବରେ କୌଶଲ ରାଜ୍ୟ ଭାବରେ ଆମେ ଦେଖିଥାଉ ଯାହାକି ଏକ କେତେକ ରାଜ୍ୟରେ ଜଣା ମଧ୍ୟ ଅଛି ଏଣୁ ଆମ୍ଭମାନଙ୍କୁ ଏହାକୁ ସୁରକ୍ଷା ଭାବରେ ରଖିବାକୁ ହେବ ଯାହାକି ଓଡ଼ିଆ ଭାଷା ପରିବର୍ତ୍ତେ ଇଂରାଜୀ ଭାଷା ଲୋକେ ବ୍ୟବହାର କରୁଛନ୍ତି ଏଣୁ ଇଂରାଜୀ ଭାଷାକୁ କମ୍ ମାତ୍ରାରେ ବ୍ୟବହାର କଲେ ଓଡ଼ିଆ ଭାଷା ଆମେ କହିପାରିବା ଏବଂ କିଣାବିକା ସମୟରେ ମଧ୍ୟ ଏହାକୁ ଆମେ ବ୍ୟବହାର କରିବା